ଆମ ଓଡ଼ିଶାରେ ଓଡ଼ିଆ ଭାଷା ନିଆରା କାରଣ ଏହାକୁ ଉଚ୍ଚ ଶିକ୍ଷା ଦିଆଯାଇଛି ଓଡ଼ିଆ ଭାଷାରେ ସମସ୍ତେ କହିବା ପାଇଁ ଓଡ଼ିଆ ଭାଷାକୁ ପୂର୍ବରୁ ବି ଉଚ୍ଚ କରିବା ପାଇଁ ଫକିର ମୋହନ ସେନାପତି ଗୋପବନ୍ଧୁ ଦାସ ଶାରଳା ଦାସ ଇତ୍ୟାଦି ସେ ବହୁତ ଚେଷ୍ଟା କରିଛନ୍ତି କାରଣ ଓଡ଼ିଆ ହେଉଛି ଆମର ମାତୃଭାଷା ଏବଂ ଓଡ଼ିଆ ଭାଗବତକୁ ଓଡ଼ିଆରେ ପ୍ରଥମ ଥର ପାଇଁ ଶାରଳା ଦାସ ଲେଖିଥିଲେ ଓଡ଼ିଆ ସାହିତ୍ୟର ଲେଖକ ହେଉଛି ଆମର ଶାରଳା ଦାସ ଏବଂ ଓଡ଼ିଆକୁ ଆମ ଅଧିକ ଗୁରୁତ୍ଵ ଦେବା ଦରକାର କାରଣ ଏହା ହଉଛି ଆମ ମାତୃଭାଷା ଆମ ମାତୃଭୂମି ମାତୃଭାଷାକୁ ଆମେ ସର୍ବଦା ମନେରଖିବା ଦରକାର କିନ୍ତୁ କେତକ ଲୋକ ଅଛନ୍ତି ଓଡ଼ିଆ ଭାଷାକୁ ଗ୍ରହଣ କରୁନାହାନ୍ତି କାରଣ ସେମାନେ ଭାବୁଛନ୍ତି ଅଳ୍ପ କେଇଟା ଇଂଲିଶ କହିଦେଲେ ସେମାନେ ନିଜେ ବଡ଼ ହୋଇଯାଆନ୍ତି ନିଜକୁ ବହୁତ ଶିକ୍ଷିତ ଭାବନ୍ତି କିନ୍ତୁ ନିଜେ ଆଗ ନିଜ ମାତୃଭାଷାକୁ ନିଜେ ଭଲରେ କହିବା ଦରକାର ତା'ପରେ ଯାଇ ଯେକୌଣସି ଭାଷା